ମୁଁ ଗୀତ ଗାଇବା ପାଇଁ ଆଗରୁ ବହୁତ ଆଗ୍ରହ ପ୍ରକାଶ କରୁଥିଲି ଏଣୁ ମୁଁ ଛୋଟବେଳୁ ଗୀତ ଗାଇବା ପାଇଁ ବହୁତ ଚେଷ୍ଟା କରିି କରିି ଏବେ ମୋତେ ଉଣେଇଶ ବର୍ଷ ହେଲାଣି ଗୀତ ଗାଇବାର ଏଣୁ ମୁଁ ଧୀରେ ଧୀରେ ପ୍ରଥମେ ପ୍ରଥମେ ଗୀତ ଗାଇବାଟା ମୋର ବହୁତ କଷ୍ଟକର ହୋଇ ପଡ଼ୁଥିଲା କାରଣ ମୋ କଣ୍ଠ ଥକା ପଡ଼ି ଯାଉଥିଲା କିମ୍ବା କିମ୍ବା ଆମ କଣ୍ଠଟା ବସିଯାଉଥିଲା ଆମ ସମ୍ବଲପୁରୀ ଭାଷାରେ କହିବାକୁ ଗଲେ ମୋ କଣ୍ଠଟା ବସିଯାଉଥିଲା ଏଣୁ ମୁଁ ବହୁତ ପ୍ରଚେଷ୍ଟା ଏବଂ ବହୁତ ପ୍ରୟାସ କଲା ପରେ ମୋ କଣ୍ଠକୁ ମୁଁ ସୁରକ୍ଷିତ ଧୀରେ ଧୀରେ ରଖିବାରେ ଲାଗିଛି ଏବଂ କିଭଳି ଭାବରେ ମୁଁ ସମାଜକୁ ଏକ ସୁନ୍ଦର ଗୀତ ପ୍ରଦର୍ଶନ କରିପାରିବି ଏବଂ ସମସ୍ତେ କିଭଳି ଭାବରେ ମୋ ଗୀତକୁ ଭଲ ପାଇବେ ସେହି ପ୍ରଚେଷ୍ଟାରେ ମୁଁ ବହୁତ କିଛି ପ୍ରୟାସ କରୁଛି ଏଣୁ ମୁଁ ଗୀତ ଗାଇବା ପୂର୍ବରୁ ମୁଁ ଆମ ଅଦା ଏବଂ କିଛି ଏମିତି ଚକୋଲେଟ୍ ଯେଉଁଟାକି ଭିକ୍ସ ନାମରେ ପରିଚିତ ଏଭଳି ଭାବରେ କିଛି ଗ୍ରହଣ କରି ଗୀତ ଗାଇବାକୁ ଯାଏ ଏବଂ ଗଳାର ସୁରକ୍ଷିତ ରଖିବା ପାଇଁ କୋଲ୍ଡ଼ ଡ୍ରିଙ୍କସ ଏବଂ ଅନ୍ୟ ଏଇ ଅପଦାର୍ଥ କିଛି ଖରାପ ଜିନିଷ ଯେଉଁଟାକିି ଗଳାକୁ ଖରାପ କରିପାରେ ତାହା ମୁଁ ଗ୍ରହଣ କରେ ନାହିଁ କାରଣ ତାହା ଗ୍ରହଣ କରିବା ଦ୍ୱାରା ମୁଁ ଗଳା ଉପରେ ବହୁତ କିଛି ପ୍ରଭାବ ପଡ଼ିଥାଏ ଯାହାକି ଗୀତ ଗାଇବା ସମୟରେ ବହୁତ ଅସୁବିଧା କରିଥାଏ ଏଣୁ ଏହି ପ୍ରଚେଷ୍ଟା ରହିବାକୁ ଆସିଅଛି ବହୁ ଦିନରୁ ଯେ କିଭଳି ଭାବରେ ଗଳାକୁ ମୁଁ ସୁରକ୍ଷିତ ରଖିବି ଏବଂ ସମାଜକୁ ଏକ ସୁନ୍ଦର ସୁନ୍ଦର ଗୀତ ପ୍ରଦର୍ଶନ କରିପାରୁଥିବି